ମୁଁ ଯେତେବେଳେ ତୃତୀୟ କିମ୍ବା ଚତୁର୍ଥ ତୃତୀୟ ଶ୍ରେଣୀ ପାଖରୁ ପଢ଼ିବା ସମୟରେ ମୁଁ ଚିତ୍ରାଙ୍କନ କରିବା ପାଇଁ ବହୁତ ଭଲ ପାଉଥିଲି ସେତେବେଳେ ସାର୍ମାନେ ଆମକୁ ପେନସିଲ୍ ରବର ସାର୍ ବହୁତ କମ୍ ଥିଲା ତା'ପରେ ଆମେ ମାଟିର ବିଭିନ୍ନ ପ୍ରକାର ଚିତ୍ର କରି ପରୀକ୍ଷା ଦେଇଥିଲୁ ପରୀକ୍ଷାରେ ବି ଉପକୃତ ହେଇପାରିଥିଲୁ ଆମେ ସେଇ ମାଟିରେ ମାଟି ତିଆରି ଆମ୍ବ କିମ୍ବା ଅମୃତଭଣ୍ଡା କୌଣସି ଗୋଟିଏ ମୂର୍ତ୍ତିର ଚିତ୍ର ଆମେ ଆଙ୍କି ସାର୍କୁ ପରୀକ୍ଷା ଦେଇଥିଲୁ ଏଣୁ ମୁଁ ମୋ ଜୀବନରେ ଚିତ୍ର ପାଇଁ ବହୁତ ଆଗ୍ରହୀ ଥିଲି ପରିସ୍ଥିତିରୁ ମୁଁ ସେଗୁଡ଼ାକରୁ ବଞ୍ଚିତ ହୋଇ ଏବେ ମୁଁ ଛୋଟ ଛୋଟ ପିଲାମାନଙ୍କୁ ବି କିଛି ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛି ଏବେ ଚିତ୍ରାଙ୍କନ ଚିତ୍ର ଆଙ୍କିବା ଆମର ଚିତ୍ର ଚିତ୍ର ମାଧ୍ୟମରେ ବହୁତ ପିଲାଙ୍କୁ ଏବେ ଶିକ୍ଷାଦାନ ଦିଆହେଉଛି ପିଲାମାନେ ସେଥିରେ ରଙ୍ଗ ଭଳି ଚିତ୍ରକୁ ସୁନ୍ଦର ସରସା କରି ପାରୁଛନ୍ତି କେତୋଟି ପିଲା କୁ ନେଇ ମୁଁ ସେଇ ବିଷୟରେ ଅଳ୍ପ କିଛି ମୋର ଅଭିଜ୍ଞତାରୁ ତାକୁ କିଛି ପ୍ରଦାନ କରି କରି ମୋର ଜୀବନକୁ ଆନନ୍ଦିତ କରିପାରିଛି